ହ୍ୟାଲୋ ଆପଣ ଶକ୍ତି ଟ୍ରାଭେଲ୍ରୁ କହୁଛନ୍ତି କି ଆଜ୍ଞା ଆଜ୍ଞା ମୁଁ ରାୟଗଡ଼ାରୁ ଆଶୁତୋଷ ବାରିକ କଥା ହେଉଥିଲି ଏକ୍ଚୁୟାଲି ଗୋଟେ ଆମେ ଫ୍ୟାମିଲି ଟୁର୍ ପ୍ଲାନ୍ କରୁଛୁ ତ ଆମ ଫ୍ୟାମିଲି ସମସ୍ତେ ଗୋଟେ ଫ୍ୟାମିଲି ଟୁର୍ ପ୍ଲାନ୍ କରିଛନ୍ତି କୋଣାର୍କ ବୁଲିଯିବା ପାଇଁ ମାନେ ରା ପୁରୀ ସହର ଭୁବନେଶ୍ୱର ସହର ସବୁ ବୁଲିକି ଆସିବେ ବୋଲି ତ ଆମକୁ ଗୋଟେ ଭଡ଼ାରେ ଗୋଟେ ଗାଡ଼ି ଦରକାର୍ ଥିଲା କାଲି କାଲି ଆମକୁ ଭଡ଼ାରେ ଗୋଟେ ଗାଡ଼ି ଦରକାର ଥିଲା ପାଖାପାଖି ସକାଳ ସାତେଟାରୁ ତାକି ଆମେ ଏଇଠୁ ଯେତେ ଶୀଘ୍ର ବାହାରି ପାରିବୁ ସେତେ ଶୀଘ୍ର ଆମେ ପହଞ୍ଚି ପାରିବୁ ସେହି ହିସାବରେ ଆମେ ପ୍ଲାନ୍ କରିଛୁ ତ ବୁଲିବାଲି କି ହୋଟେଲ୍ରେ ରହିବୁ ଖାଇବା ବୁଲିବା ଟାଇମ୍ ଲାଗିବ ଆଉ ଗୋଟେ ପାଖାପାଖି ତିନିଦିନ ଚାରିଦିନ ପାଇଁ ଦରକାର ଥିଲା ଆଉ କ'ଣ ତିନଦିନ ଚାରିଦିନ ପାଇଁ ଆପଣ କେତେ କ'ଣ କଷ୍ଟ ନେଉଛନ୍ତି ଯଦି ଆପଣ ଆମକୁ ଜଣାଇଥାନ୍ତେ ସେଇ ହିସାବରେ ଆମେ କହିଥାନ୍ତୁ କ'ଣ ହେବ ହଁ ହଁ ଆଠହଜାର କହୁଛନ୍ତି କି ତ ଆଠହଜାର ହଁ ଆଠହଜାର ଠିକ୍ ଅଛି ଯେ ଆମର କାଲି ଏକା କିନ୍ତୁ ଦରକାର ପୁରା ଅନ୍ ଦ ଟାଇମ୍ ପୁରା ଲେଟ୍ ହେବନି ଯେମିତି ଶୀଘ୍ର ବାହାରିବାର ଅଛି ତା'ପରେ ଆଉ କ'ଣ ଡ୍ରାଇଭର ଆଉ ତେଲଫେଲ କ'ଣ ସେ ହିସାବରେ କ'ଣ କୁହନ୍ତୁ ତାର ପଇସା କ'ଣ ହେବ ସେ ହିସାବରେ ଆମେ କହିବୁ ଆଉ ଆଚ୍ଛା ସେଇଟା ସବୁ ମିଶେଇକି ଟୋଟାଲ୍ ନଅହଜାର ଟଙ୍କା କି ଡ୍ରାଇଭର୍ର ବି ଆମେ ଖାଇବାଟା କ'ଣ ଆମେ ଦେବୁ କି ଆପଣ ଦେବେ ଆଜ୍ଞା ଖାଇବାଟା ଆମେ ଦେମୁ ନା ଆ ଆମେ ଦେବୁ ହେଉ ଠିକ୍ ଅଛେ ଆମେ ଦେବୁ ଆଉ ତାର ମାନେ ତ ସବୁ ମିଶେଇକି ନଅହଜାର ତ ଆଉ ତା'ଠୁ ଅଧିକା ନାଇଁ ତ ସାର ନଅହଜାର ବି ଟିକିଏ ବଢ଼ିଗଲାଣି ବେଶୀ ହେଇଗଲାଣି ତ ହେଲେ ବି ଆମେ ଆଡ଼ଜଷ୍ଟ କରୁଛୁ ଆଉ ନଅହଜାର ହେଉ ଠିକ୍ ଅଛି ଡ୍ରାଇଭରର ନମ୍ବର୍ ଆପଣ ମୋର ଏଇ ୱ୍ହାଟ୍ସଆପ୍ ନମ୍ବର୍କୁ ଟିକିଏ ପଠେଇଦେବେ ମୋ ନମ୍ବର୍ଟି ନହେଲେ ମୁଁ ଦେବି ଆପଣଙ୍କୁ ଏବେ ଆଉ ଡ୍ରାଇଭର୍ର ନାଁ ଫଁ ଡୀଟେଲ୍ ଟିକିଏ ଆମକୁ ପୁରା ଭଲ ସେ ୱ୍ହାଟ୍ସଆପ୍ କରିଦେବେ ମୁଁ ନମ୍ବର୍ଟି କହୁଛି ଲେଖନ୍ତୁ ଆଜ୍ଞା ହଁ ଲେଖନ୍ତୁ ମୁଁ କହୁଛି ମୋର ଫୋନ୍ ନମ୍ବର୍ଟି ହେଉଛି ଡବଲ୍ ଏଇଟ୍ ଫାଇଭ୍ ୱାନ୍ ନାଇନ୍ ଫାଇଭ୍ ଡବଲ୍ ସେଭେନ୍ ଫୋର୍ ଥ୍ରୀ ଲେଖିଲେ କ'ଣ ଆଉଥରେ କହିବି ଡବଲ୍ ଏଇଟ୍ ଫାଇଭ୍ ୱାନ୍ ନାଇନ୍ ଫାଇଭ୍ ଡବଲ୍ ସେଭେନ୍ ଫୋର୍ ଥ୍ରୀ ଫୋର୍ ଥ୍ରୀ ହେଉ ଯେତେ ଶୀଘ୍ର ଟିକିଏ ଯଦି ୱ୍ହାଟ୍ସଆପ୍ କରିଥାନ୍ତେ ମୁଁ ସେଇ ହିସାବରେ ଆପଣଙ୍କୁ ଜଣାନ୍ତି କେତେ କ'ଣ କରିଥାନ୍ତି ବୋଲି ହେଉ ଆଜ୍ଞା ମୁଁ ରଖୁଛି ଆଜ୍ଞା ଶୀଘ୍ର ଜଣେଇବେ